ମୋ ପାଖରେ କେବଳ ଗୋଟାଏ ପ୍ରକାରର ହିଁ ସୂତା ଅଛି ଯେଉଁଥିରେକିି ମୋ ଛୁଞ୍ଚି ଦ୍ୱାରା ସେହି ସେହି ସୁତାରେ ମୁଁ ଲୁଗା ଲୁଗାପଟା ପୋଷାକପତ୍ର ସିଲେଇ କରେ

ମାସକୁ କୋଡ଼ିଏ ଟଙ୍କା ଇନକମ୍ କରେ ଏବଂ ସେହି ସେଥିରେ ମୁଁ ମୋର ଜୀବନଯାପନ କରେ ସେହି ଟଙ୍କାରେ ମୁଁ ମୋର ପେଟ ପୋଷେ ହେଲେ ଏହି ଟଙ୍କାରେ କିଛି କରି ହେଉନାହିଁ ଯେମିତିକି ସରକାର ଅନେକ ଜିନିଷର ଦାମ ବଢ଼େଇଛନ୍ତି ଯେମିତିକି ଆମର ଯେଉଁ ସବଜି ରହିଲା କିମ୍ବା ଚାଉଳ ରହିଲା ସେମିତି ସେମାନେ ଦାମ୍ ବଢ଼େଇ ଚାଲିଛନ୍ତି ଯେଉଁଟାକି ଆମର ଏହି ସୂତା ଏବଂ ଛୁଞ୍ଚିର ସିଲେଇରେ କିଛି କରି ହେଉନାହିଁ ପେଟ ପୋଷି ମଧ୍ୟ ହେଉନାହିଁ ଅଡ଼ାଏ ଚାଉଳ ମଧ୍ୟ କିଣି ହେଉନାହିଁ ପନିପରିବା ତ ଦୂରର କଥା ଗୋଟେ ଚାଉଳ ମଧ୍ୟ କିଣି ହେଉନାହିଁ ସେଥିପାଇଁ ବହୁତ ତ ଦୁଃଖରେ ଜୀବନଯାପନଟା ବିତୁଛି ତ ସେଥିପାଇଁ ମୋତେ ଗୋଟେ ଭଲ ମେସିନ୍ଟିଏ ଦରକାର ଏବଂ ତା' ସାଥିରେ ଅନେକ ପ୍ରକାର ଅନେକ ପ୍ରକାର ଯେମିତିକି ଅନେକ ଆ ଅନେକ ଅନେକ ଆମ ଯେଉଁ କଲରର ସୁତା ମୋର ଦରକାର ଯେଉଁଥିରେକି ମୁଁ ସେହି ଛୁଞ୍ଚି ସୂତାରେ ଯେମିତି ଗୋଟାଏ ତାମାନେ ଆମର ଯେଉଁ ଗୋଟାଏ ଦିନରେ ଗୋଟାଏ ଦିନରେ ମୁଁ ଯେମିତି ପାଞ୍ଚ ଖଣ୍ଡ ଡ୍ରେସ୍ଟାକୁ ସିିଲେଇ କରୁଥିଲି ଏହି ମେସିନ୍ ଦ୍ୱାରା ମୁଁ ଦିନକୁ ପଚିଶରୁୁ ତିରିଶଟି ଡ୍ରେସ୍ ସିଲେଇ କରିପାରିବି ଯାହାଫଳରେ ମୁଁ ଏହି ମେସିନ୍ ଦ୍ୱାରା ଅତି ସହଜରେ ସିଲେଇ ମଧ୍ୟ କରିପାରିବି ଏବଂ ଅଧିକଠୁ ଅଧିକ ସିଲେଇ କରିପାରିବି ଏବଂ ଅଧିକ ଟଙ୍କା ମଧ୍ୟ ରୋଜଗାର କରିପାରିବି ଆଉ ଏହି ସିଲେଇ ମେସିନ୍ ଦ୍ୱାରା ମୁଁ ନୂଆ ନୂଆ କଲର୍ କଲରର ସେଇ ସୁତାକୁ ଲଗେଇ ନୂଆ ନୂଆ ଡିଜାଇନରେ ପୋଷାକପତ୍ର ନିଜେ ତିଆରି କରିପାରିବି ଏବଂ ଲୋକମାନଙ୍କୁ ସେହିଟାକୁ ବିକ୍ରୟ କରି ମୁଁ ଯେଉଁ ଟଙ୍କା ଏବେ ପାଉଛି ସେତିକରେ ଅଧିକ ଟଙ୍କା ମୁଁ ସେତିକିରେ ପାଇବି ଏବଂ ଯାହାଦ୍ୱାରା ଏ ସରକାର ଯେଉଁ ବଢ଼େଇଥିବା ପନିପରିବା ଯେଉଁ ଚାଉଳ ଯେଉଁ ଯେଉଁ ହସ୍ପିଟାଲ ବା ଯେଉଁ ମେଡ଼ିକାଲରେ ମେଡ଼ିସିନ୍ର ମଧ୍ୟ ଦାମ ବଢ଼େଇଛନ୍ତି ସେଠି ମଧ୍ୟ ମୁଁ ସେହି ଜିନିଷପତ୍ର କିଣିକି ଭଲ ଭାବରେ ଜୀବନଯାପନ କରିପାରିବି ଏବଂ ଆଗରୁ ଯେମିତି ଜୀବନଯାପନ କରୁଛି ବା ଏବେ ମଧ୍ୟ ଯେମିତି ଜୀବନଯାପନ କରୁଛି ତାହା ମୋର ଭବିଷ୍ୟତରେ ଆଗାମୀ ଭବିଷ୍ୟତରେ ସେସବୁ ନ ହଉ ସେଥିପାଇଁ ମୁଁ ମୋ ଏହି କି ବିଷୟରେ ଏହି ଯେଉଁ ଆମର ମେସିନ୍ ମେସିନ୍କୁ ଆଣିବାକୁ ଚାହେଁ ଯେମିତି ଆଗକୁ ନପଡ଼ୁ ସେଇ ଦୁଃଖ କଷ୍ଟ ଆଉ ଭୋଗିବାକୁ ନପଡ଼ୁ ସେଥିପାଇଁ ମୁଁ ଗୋଟେ ମେସିନ୍ କିଣିବାକୁ ଚାହୁଁଛି ଏବଂ ସେହି ମେସିନ୍ ଦ୍ୱାରା ମୁଁ ମୋର ଜୀବନକୁ ଅତିବାହିତ ଅତି ଭଲ ଭାବରେ ବିତେଇ ପାରିବି ଏବଂ ଯେଉଁ ଜିନିଷକୁ ମୁଁ ଏବେ ଯାହା ଜିନିଷ ବି ଦରକାର ଅତି ଜରୁରୀ ତାହା ମଧ୍ୟ ଏବେ ଯେଉଁ କିଣିପାରୁନାହିଁ ସେହି ମେସିନ୍ ଆଣିବା ଦ୍ୱାରା ମୁଁ ଦୁଇ ଟଙ୍କା ରୋଜଗାର କରି ଏବେ ଯେଉଁ ଟଙ୍କା ରୋଜଗାର କରି ତା'ଠୁ ଅଧିକ ପାଉନା ରୋଜଗାର କରି ମୁଁ ଭଲ ଭାବରେ ସେ ଜିନିଷପତ୍ରକୁ କିଣି ଭଲ ଭାବରେ ଜୀବନଯାପନ କରିପାରିବି ଏବଂ ମୁଁ ଭବିଷ୍ୟତରେ ଏହି ଏହି ମେସିନ୍ ହିଁ ମୁଁ ଭବିଷ୍ୟତରେ ମୋତେ ଆଗକୁ ବଢ଼େଇିବ ବୋଲି ମୋର ଆଶା ମୋର ବିଶ୍ଵାସ ମୋର ଆକାଂକ୍ଷା ଏହା ହଁ ମୋର ପ୍ରଚେଷ୍ଟା ଆଉ ଏହି ଆଶା ଆକାଂକ୍ଷା ମୋର ଚିରଦିନ ପାଇଁ ମୋର ଆଗାମୀ ଭବିଷ୍ୟତ ପାଇଁ ଗୋଟେ ବଡ଼ କାର୍ଯ୍ୟ ହେବା ପାଇଁ ହବ ବୋଲି ମୋର ମନରେ ଥିବା ଏହି ପ୍ରବଳ ବିଶ୍ୱାସ ପ୍ରବଳ ବିଶ୍ୱାସ ଏବଂ ଏହି ଆକାଂକ୍ଷାକୁ ନେଇ ମୁଁ ଆଗକୁ ବଢ଼ିବି